ଗଞ୍ଜାମ ଜିଲ୍ଲାରେ ଲୋକପ୍ରିୟ ଖାଦ୍ୟ ହେଉଛି ଆଚାର ଆଚାର ପାମ୍ପଡ଼ ସେଇ ଆଚାର ପାମ୍ପଡ଼ ବିଭିନ୍ନ ଜିଲ୍ଲାକୁ ଯାଏ ବିଭିନ୍ନ ଆମଦାନୀ ରପ୍ତାନି ହୋଇଥାଏ ଯାହାଫଳରେ ସେମାନେ ବହୁତ ବହୁତ ଖୁସି ହୋଇଥାନ୍ତି ଆଚାର ପାମ୍ପଡ଼ କରିବା ଦ୍ୱାରା ଲୋକମାନେ ଖାଇବା ଦ୍ୱାରା ସେମାନେ ବହୁତ ହାସଲ କରିଥାନ୍ତି ଜିଲ୍ଲାର ସଂସ୍କୃତି ଏବଂ ଇତିହାସକୁ ବିଭିନ୍ନ ପ୍ରତିଫଳିତ କରିଥାନ୍ତି ଆଚାର କରିବା ଦ୍ୱାରା ସେମାନେ ରପ୍ତାନି କରିଥାନ୍ତି ଅନ୍ୟ ଦେଶକୁ ଓ ପାମ୍ପଡ଼ ମଧ୍ୟ ସେମାନେ ବିଭିନ୍ନ ଜାଗାକୁ ପ୍ରସାରିତ କରିଥାନ୍ତି ଗଞ୍ଜାମ ଜିଲ୍ଲାରେ ଆଚାର ପାମ୍ପଡ଼ ବଡ଼ି ସବୁପ୍ରକାର ଜିନିଷ କରାଯାଇଥାଏ ଯାହାଫଳରେ ବହୁତ ଲୋକ ଏହାକୁ ଖୁସି ଅନୁଭବ କରିଥାନ୍ତି ପୁରୀ ଉପମା ଆଚାର ପାମ୍ପଡ଼ ସାଂସ୍କୃତିକ ମୋହ ଖାଦ୍ୟ ଉପାଦାନ ବିଭିନ୍ନ ଉପାଦାନ କରିଥାନ୍ତି ଯାହାଫଳରେ ସେମାନେ ବହୁତ ଖୁସି ଅନୁଧ୍ୟାନ କରିଥାନ୍ତି